ଓଡ଼ିଆ ଭାଷା ଓଡ଼ିଆ ହିନ୍ଦୀ ମଧ୍ୟରେ ପାର୍ଥକ୍ୟ ତ ବହୁତ ରହିଛିି କିନ୍ତୁ ସବୁ ଭାଷାର ଗୋଟେ ମହତ୍ତ୍ଵ ଅଲଗା ପ୍ରକାର ଅଛି ଆମର ଯେମତି ଓଡ଼ିଆ ଭାଷା ମାତୃଭାଷା ଓଡ଼ିଆ ଭାଷା ହିଁ ଆମକୁ ଭଲ୍ ଲାଗେ ଆଉ ହିନ୍ଦୀ ଭାଷାରେ ବି ତାର ଗୋଟେ ମର୍ଯ୍ୟାଦା ଅଛି ତ ସେଇଥିପାଇଁ ଭାଷାକୁ ତୁଳନା କରିବାଟା ଠିକ୍ ନୁହଁ